ହ୍ୟାଲୋ ଆରେ ରବି କହୁଛୁ କି ଆରେ ତୋ ଗାଡ଼ିରେ ଆମେ ଯେଉଁ ନୟାଗଡ଼ ଯାଇଥିଲେ ତୋ ଗାଡ଼ିରେ ମୋ ବ୍ୟାଗ୍ଟା ଛାଡ଼ିଦେଲି ବର୍ତ୍ତମାନ ତୁ ତ ମୋତେ ଛାଡ଼ିକି ପଳାଇଗଲୁ ଆଉ ଟିକେ ଆସିକି ମୋ ବ୍ୟାଗ୍ଟା ଦେଇପାରନ୍ତୁ ଯଦି ଭଲ ହୁଅନ୍ତା